ଟେକ୍ନୋଲୋଜୀ ଏବଂ ଇଣ୍ଟର୍ନେଟର ବୃଦ୍ଧି ସହିତ ଓଡ଼ିଆ ଭାଷାର ବ୍ୟବହାର ବହୁତ ମାତ୍ରାରେ ବଦଳିଛି ଓଡ଼ିଆ ଭାଷା ଆସ୍ତେ ଆସ୍ତେ ଅଧପତନକୁ ଗତି କଲାଣି ଆଜିକାଲି ବ୍ୟବହାର କରାଯାଉଥିବା ଟିଭି କମ୍ପ୍ୟୁଟର ଲାପଟପରେ ଇଂଲିଶ ଓ ହିନ୍ଦୀରେ ବିଭିନ୍ନ ପ୍ରକାର ଇଂଲିଶ ଓ ହିନ୍ଦୀର ଭାଷା ଆସୁଛି ଯାହାଫଳରେ ଓଡ଼ିଆ ଭାଷାର ପ୍ରଚଳନ ଏତେ ଆଉ ହୋଇପାରୁନାହିଁ ଲୋକମାନେ ମଧ୍ୟ ଏହାଦ୍ୱାରା ଭଲଭାବରେ ଉପକୃତ ହୋଇପାରୁନାହାନ୍ତି